ପଶୁପାଳନରେ ସାଧାରଣତଃ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ପାଳନ କରିଥାଉ କିନ୍ତୁ କୁକୁଡ଼ା ପାାଳନଟା ବହୁତ ଆମକୁ ଲାଭବାନ ଦେଇଥାଏ ଆଜିକା ସମୟରେ ସ୍ୱୟଂଚାଳିତ ଗୋଷ୍ଠୀ ହୁଅନ୍ତୁ କିମ୍ବା କୌଣସି ନିଜର ପର୍ସନାଲ ଲୋନ୍ କରିକି କୁକୁଡ଼ା ପାଳନ କରିଥାନ୍ତି ଆଉ ଯଦି ଆମେ କୁକୁଡ଼ା ପାଳନ କରୁ ତେବେ ତା ସହିତ ମତ୍ସ୍ୟ ଚାଷକୁ ଯଦି କରିବା ଏହା ଆମକୁ ଦୁଇ ଆଡ଼ୁ ଲାଭବାନ କରିବ ପ୍ରଥମେ ଆମେ ପୋଖରୀ ଖୋଳିବା ତା ଉପରେ ଆମେ ଫାର୍ମଟେ କୁକୁଡ଼ା ଫାର୍ମଟେ କରିବା ଯେଉଁ ମଳମୂତ୍ର କୁକୁଡ଼ାର ଆସିବ ସେସବୁକୁ ସେସବୁ ପଡ଼ିବ ପୋଖରୀରେ ଏହାକୁ ଆମର ମାଛ ଖାଇଲେ ତ ଏହା ମଧ୍ୟ ଆମର ଦାନା ଦେବାର ଆଉ ଆବଶ୍ୟକତା ପଡ଼ିବନି ଏହା ଆମକୁ ଦୁଇ ଆଡ଼ୁ ଫାଇଦା ମିଳିବ ତ ଏହିସବୁ ଜିନିଷକୁ ଆମେ ଯଦି ଅଧିକ ନଜରରେ ରଖିବା ତେଣୁ ଏହା ଆମକୁ ବହୁତ ଲାଭବାନ କରାଇବ ପଶୁପାଳନ କରିବା ସମୟରେ ଆମକୁ ବହୁତ ରଣନୀତି ଅବଲମ୍ବନ କରିବାକୁ ପଡ଼ିଥାଏ ସେମାନଙ୍କୁ ବହୁତ କେୟାର ନେବାକୁ ପଡ଼ିଥାଏ ଏବେ ଦେଖନ୍ତୁ ଧର ଖରାଦିନ ଆସିଲା ତ ଅଂଶୁଘାତ ହେବାର ବହୁତ ସମ୍ମୁଖୀନ ହବାକୁ ପଡ଼ିବ ସେଥିପାଇଁ ଆମକୁ ପ୍ରଚୁର ପରିମାଣର ପାନୀୟ ଜଳ ବ୍ୟବସ୍ଥା କରିବାକୁ ପଡ଼ିବ ଯାହା ଆମର କୁକୁଡ଼ାକୁ ଅଂଶୁଘାତ ହେବାରୁ ବଞ୍ଚାଇ ପାରିବ ସୂର୍ଯ୍ୟର ବହୁତ ତାପ ଯୋଗୁଁ କୁକୁଡ଼ାମାନଙ୍କୁ ବହୁତ କ୍ଷତି ପହଞ୍ଚିବ ସେଥିପାଇଁ ଆମକୁ ବହୁତ ରଣନୀତି ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ ଏହି ଏହି ଉପ କୁକୁଡ଼ା ପାାଳନ ଯୋଗୁଁ ଆମକୁ ବହୁତ ଉତ୍ସ ମିଳିଥାଏ ଯାହାଦ୍ୱାରା ଆମେ ସେହି ପଇସାକୁ ଆମର ଶିଶୁମାନଙ୍କର ପାଠପଢ଼ାରେ ହଉ କିମ୍ବା ନିଜର ଘର କାର୍ଯ୍ୟ ଚଳେଇବାରେ ଆମେ ମଧ୍ୟ ବ୍ୟବହାର କରିଥାଉ ଏହା ଆମକୁ ବହୁତ ଲାଭବାନ ମଧ୍ୟ କରିଥାଏ ଯାହା ଆମକୁ ବହୁତ ଆବଶ୍ୟକତା ମଧ୍ୟ ପୂରଣ କରେଇଥାଏ ଏଥିଯୋଗୁଁ ଆମେ ବହୁତ ଲାଭବାନ ମଧ୍ୟ ହୋଇଥାଉ